କେନ୍ଦ୍ରାପଡ଼ା ଶିଳ୍ପ ବିହିନ ଜିଲ୍ଲା କହିଲେ ଅତ୍ୟୁକ୍ତି ହେବ ନାହିଁ କାହିଁକି ନା ଏଠାରେ କୌଣସି ଶିଳ୍ପ ଉଦ୍ୟୋଗ ସେମିତି ନାହିଁ ହଁ ପୂର୍ବରୁ ଥିଲା ଗୋଟେ ବଳଦେବଜିଉ ଗାମୁଛା ଗୋଟେ ଶିଳ୍ପ କପଡ଼ାର ଥିଲା ତାହା ଧୀରେ ଧୀରେ ବନ୍ଦ ହେଇଗଲାଣି ଆଉ ତାକୁ ବ୍ୟବହାର ବି କରାଯାଉ ନାହିଁ ଲୋକ ତା ବ୍ୟବହାର କରିବା ଛାଡ଼ିଦେଲେଣି ଆଉ ସେମିତି ଶିଳ୍ପ କହିଲେ ବଡ଼ ଉଦ୍ୟୋଗୀ ସେମିତି କିଛି ଏଇଠି କେହି ନାହାନ୍ତି ଦୋକାନ ବଜାର ତ ସବୁଆଡ଼େ ଅଛି ସେମିତି ଏଇଠି ବି ମଧ୍ୟ ଦୋକାନ ବଜାର ଅଛି ଶୁଖୁଆ ଦୋକାନ ଅଛି ପରିବା ଦୋକାନ ଅଛି ଗ୍ରୋସରୀ ଦୋକାନ ଅଛି ଏହିସବୁ ଦୋକାନ ହିଁ ଅଛି ଆଉ ଶିଳ୍ପ କହିଲେ ସେମିତି ବଡ଼ ଉଦ୍ୟୋଗିକି ଏଇଠି ନାହାନ୍ତି କି ଶିଳ୍ପ ନାହିଁ ଆଉ ସରକାରଙ୍କର ସାହାଯ୍ୟ ଅର୍ଥନୈତିକ ସାହାଯ୍ୟ ବିନା ଆଉ ସୁଯୋଗ ବିନା ଆଉ କେଉଁଠି ଶିଳ୍ପ ଗଢ଼ି ଉଠିପାରିବ ସେଥିପାଇଁ ସରକାର ଜିଲ୍ଲାକୁ କିଛି ପ୍ରୋତ୍ସାହନ ଦେଲେ କି ସାହାଯ୍ୟ କଲେ କିଛି ହେଇପାରିବ ଆଉ ମହାମାରୀ ଆସିଲା ସେ ପାଇଁ ଜୀବିକା ଉପରେ କିଛି ପ୍ରଭାବ ପଡ଼ିଥିଲା ଧୀରେ ଧୀରେ ତାହା ମଧ୍ୟ ଲୋକମାନଙ୍କ ଚେଷ୍ଟାରେ ସରକାରଙ୍କ ପ୍ରୋତ୍ସାହନରେ ସୁଦୃଢ଼ ହେବାକୁ ଲାଗିଲାଣି ଧୀରେ ଧୀରେ ସେଇଠି ବଦଳିଲାଣି ଆଉ ଶିଳ୍ପ ଉଦ୍ୟୋଗ ସେମିତି କିଛି ବଡ଼ ଧରଣର କେନ୍ଦ୍ରପଡ଼ାରେ ନାହିଁ